ମୋର ଜଣେ ସମ୍ପର୍କୀୟଙ୍କର ଭୁବନେଶ୍ୱରରେ ଗୋଟେ ବାହାଘର ଭୋଜି ଥିଲା ତ ମୁଁ ଭୁବନେଶ୍ୱର ଯିବା ପାଇଁ ବୋଲି ଆପଣଙ୍କ ଏଜେନ୍ସିକୁ କଲ୍ କରିକି ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଆଉ ସେଇ କ୍ୟାବ୍ର ଡ୍ରାଇଭର୍ ସହିତ ବି ମୋର କଥାବାର୍ତ୍ତା ସବୁ ସରିଯାଇଥିଲା କି ତା'ଙ୍କୁ କେତେବେଳେ ଆସିବାକୁ ହେବ ଆଉ କେତେ ଟଙ୍କା କ'ଣ ଲାଗିବ ମୁଁ ତାଙ୍କୁ କହିଥିଲି ମୋର ଯିବାକୁ ଟାଇମ୍ ହେଉଛି ନଅଟା ବେଳେ ତମେ ଆସିକି ଏଇ ଜାଗାରେ ପହଁଞ୍ଚିଯିବ ହେଲେ ଆପଣଙ୍କ ଡ୍ରାଇଭର୍ ତ ଫାର୍ଷ୍ଟ୍ କଥା ନଅଟା ବେଳେ ତ ଆସିଲେନି ମୁଁ ତାଙ୍କୁ ଯେତେଥର କଲ୍ କରିବା ପରେ ବି ସେ ମୋର କଲ୍ ରେସ୍ପନ୍ସ କରୁନାହାନ୍ତି ତ ପୁଣି ସେ ଆସିଲେ ଦଶଟା ଅଧେରେ ଦେଢ଼ ଘଣ୍ଟା ଲେଟ୍ରେ ଆସୁଛନ୍ତି ସେଥିରେ ପୁଣି ମୋତେ କହୁଛନ୍ତି ଯେ ମୁଁ ତମକୁ

ତ ମତେ ଏବେ ଆପଣଙ୍କର ଏହି କ୍ୟାବ୍ ଦରକାର୍ ନାହିଁ ଆଉ ପୁଣି ସେଥିରେ ତ ସେ ମନା ତ କରୁଛନ୍ତି ପୁଣି ଟଙ୍କା ବି ଅଧିକା କହୁଛନ୍ତି ଯୋଉଟାକି ଏଇଟା ଠିକ୍ ନୁହଁ ଫାର୍ଷ୍ଟ୍ରୁ ତ ଆମର କଥାବାର୍ତ୍ତା ସରିଥିଲା ତ ଆପଣ ଆପଣଙ୍କୁ ମୁଁ କ୍ୟାବ୍ କ୍ୟାନ୍ସଲ୍ କରିବା ପାଇଁ ବୋଲି କଲ୍ କରିଥିଲି ବାସ୍ ଆପଣ କ୍ୟାବ୍ କ୍ୟାନ୍ସଲ୍ କରନ୍ତୁ